ମୁଁ ଏମିତି ଏକ ପୁସ୍ତକ ପଢ଼ିଥିଲି ଯେ ଦେଶପ୍ରେମୀମାନେ ମୃତ୍ୟୁବରଣ କରିଯାଇଥିଲେ ସେହି ଦେଶପ୍ରେମୀମାନଙ୍କର ନାମ ସୁଭାଷ ଚନ୍ଦ୍ର ବୋଷ ସୁଭାଷ ଚନ୍ଦ୍ର ବୋଷ କହିଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଗାନ୍ଧିଜୀ ଓ ଗୋପବନ୍ଧୁ ଦାସ ତାଙ୍କର ମୃତ୍ୟୁବରଣ ଦେଖି ମୁଁ ବହୁତ ଚିନ୍ତାରେ ପଡ଼ିଗଲି